ପଶୁମାନଙ୍କ ମଧ୍ୟରେ ମେଣ୍ଢା ଛେଳି କୁକୁଡ଼ା ମଇଁଷି ଇତ୍ୟାଦି ପାଳନ କରାଯାଏ ଏକାଧିକ ପଶୁ ରଖିଲେ ମାନେ ଏକା ଗୋଟେ ସ୍ଥାନରେ ରଖି ହୁଏ ନାହିଁ ଗୋଟେ ଗାଈ ରଖିଲେ କିନ୍ତୁ ସେଇଥିରେ ସବୁ କିଛି ଚଳିପାରେ ଓ ଏକାଧିକ ଯେଉଁ ପଶୁ ରଖାହୁଏ ଅନ୍ୟ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଏ ଗୋଟେ ଜାଗାରେ ରୁହେ ନାହିଁ ଏଥିପାଇଁ ଆମର